ବିବାହରେ କନ୍ୟାକୁ ଅନେକ ଉପହାର ଦିଆଯାଏ ଯାହାକୁ ଯୌତୁକ କୁହାଯାଏ ଯୌତୁକ ଯେପରିକି ଚାଉଳ ସୁନା ଗାଈ ଗାଡ଼ି ପଇସା ଖଟ ବାସନ ଓ ଅନେକ ଲୁଗାପଟା ଆହୁରି ଅନେକ ଜିନିଷ ଉପହାର ଦିଆଯାଏ